ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା ହେଉଛି ଦୁଇ ହଜାର ଦୁଇ ହଜାର ପାଞ୍ଚ ଦୁଇ ହଜାର କୋଡ଼ିଏ ଦୁଇ ହଜାର ବାଇଶ ଦୁଇ ହଜାର ତେଇଶ